ହଁ ଦିଦି ମୁଁ କହୁଥିଲି ଆମର ଗାଁ ବିଷୟରେ ଟିକିଏ କଥା ହୋଇଥିଲେ ଆଲୋଚନା ହୋଇଥିଲେ ଟିକିଏ ଭଲ ହୋଇଥାନ୍ତା ବହୁତ ଅସୁବିଧା ସମ୍ମୁଖୀନ କରୁଛନ୍ତି ଆମ ଗାଁ ଲୋକ ସବୁ ବହୁତ କିଛି ଅଛି ମୋର ଦେଖିଲା ଅନୁସାରେ ଆମର ଗାଁରେ ଗୋଟେ ମନ୍ଦିର ହୋଇଥିଲେ ଗୋଟେ ଭଲ ହୋଇଥାନ୍ତା କେନେ ଆମେ ଟିକେ ସମସ୍ତଙ୍କୁ ଚାଲ ବସାଇବା ଆଉ ବସାଇକି ମିଟିଂ ଫିଟିଙ୍ଗ କରିକି ତା ପାଇଁ ବି ଟିକିଏ ସେଇ ଯୋଜନା ସେଇ ଆଲୋଚନା କରବା ସେଇ ସେଇ କଥାଟାକୁ ଟିକିଏ ପକାଇବା ଆମେ ସେଇଠି ତା'ହେଲେ ଭଲ ହୋଇଥାନ୍ତା ବି ଡ଼ି ଓ ଫିଡ଼ଓ ପାଖରେ ସେଇଟା ଦରଖାସ୍ତ ଦେଇଥିଲେ ଭଲ ହୋଇଥାନ୍ତା ଗାଁ ଲୋକ ଆଠ ଦଶ ଜଣ ଯାଇକି ସେଇଠି କୁହାକୁହି କଲେ ହୋଇଥାନ୍ତା ହଁ ଖାତାରେ ଖାତାରେ ତ ଲେଖିଦେବା ସମସ୍ତଙ୍କ ସିଗ୍ନେଚର୍ ନେଇନେମା ସମସ୍ତେ ତ ଯାଇପାରିବେନି ନା ତ କିଛି ଲୋକଙ୍କୁ ନେଇକି ଯାଇତେ ପଡ଼ବ ବି ଡ଼ି ଓ ପାଖକୁ ନହେଲେ ସେ ତ ମାନିବେନି ନା ଅତିକମ୍ରେ ଦଶ କୋଡ଼ିଏ ଜଣ ଗଲେ ସେଇଠି ଭଲ ହୋଇଥାନ୍ତା ତା'ହେଲେ ଆମ କଥାରେ ସେମାନେ ବିଶ୍ୱାସ ବି କରିଥାନ୍ତେ ଯେ ତାଙ୍କର ସତରେ ସେମତି ଅସୁବିଧା ହେଉଛି ବୋଲି ସେମାନେ ଆସିଛନ୍ତି ହଁ ହଁ ପାଣି କଥା କହିଲ ଯେତେବେଳେ ପାଣିର ବି ଆମର ତ ବହୁତ ଅସୁବିଧା ଗୋଟେ ନଳକୂପ ହୋଇଛି ଆଉ ସେଇଠୁ ଏକା ଗାଁସାରା ଆମର ଲୋକ ପାଣି ନେଉଛନ୍ତି ତ ଗୋଟେ ନଳକୂପରୁ ତ ସବୁ ଗାଁସାରା ଲୋକର ପାଣି ନେବାର ଅସମ୍ଭବ ନା ତ ତା ପାଇଁ ବି ଦୁଇ ତିନଟା ପ୍ରତ୍ୟେକ ସାହିରେ ଗୋଟେ ଗୋଟେ ନଳକୂପ କରତେ ପଡ଼ିବ ନହେଲେ ଆମେ ବହୁତ ଅସୁବିଧାର ମାନେ ସମ୍ମୁଖୀନ ହେଉଛନ୍ତି ନା ତ ତା'ହେଲେ ଠିକ୍ ଅଛି ସେ ସମସ୍ତଙ୍କୁ ଡାକିବା ଗାଁସାରା ଲୋକକୁ ଲୋକକୁ ଡାକିକି ସେଇଠି ଗୋଟେ ମିଟିଂ ହେବ ଫାଷ୍ଟ୍ ଆମେ ଆଲୋଚନା କରିବା ଯେ କ'ଣ କ'ଣ ଆମର ମାନେ ଅସୁବିଧାର ସମ୍ମୁଖୀନ କରୁଛନ୍ତି ସେଇଟା ଟିକିଏ ଫାଷ୍ଟ ଲେଖିଦେବା ତା'ପରେ କ'ଣ କିସ କଲେ ସେଇଟା ହୋଇପାରିବ ସେଇଟାବି ସେ ଗାଁ ଲୋକମାନଙ୍କ ସହ ଡିସ୍କସନ୍ କଲେ ଭଲ ହୋଇଥାନ୍ତା କ'ଣ କହୁଛନ୍ତି ଏଇ ଦିନେ ଦୁଇ ଦିନ ଭିତେରେ ତ ହେବନି ବୋଧେ କାହିଁକିନା ଆଗକୁ ଆମର ଶିବରାତ୍ରି ଆସୁଛି ତ ଏଇନା ତ ଲୋକ ସବୁ କାମ ଫାମ ସରେଇଦେବେ ତ ଭାବୁଥିଲି ଏଇ ଦଶ ପନ୍ଦର ତାରିଖ ଆଡ଼େ ମୁଁ ଗୋଟେ ଦିନ ଦେଖି କରିବା ମିଟିଂ ନା କ'ଣ କହୁଛନ୍ତି ହଁ ତା'ହେଲେ ଠିକ୍ ଅଛି ଆପଣ କିଛି ଲୋକଙ୍କୁ କହିଥାନ୍ତୁ ଆମେ ମୁଁ ବି କିଛି ଲୋକଙ୍କୁ ସେମିତି କହିବି ମୁଁ କହିଛି ତୁମେ ମୋର ଯେତେ ସବୁ ଉପର ଲୋକ ଅଛନ୍ତି ତାଙ୍କ ସାଙ୍ଗରେ ଟିକିଏ କଥା ହୋଇଯିବା କଥା ହୋଇକି ମୁଁ ଗୋଟେ ଇଏ କରିବା ମିଟିଂ କରିବା ମୁଁ ଆଉ ଗାଁର ଯେତେ ସବୁ କମିଟି ମେମ୍ବର୍ ଅଛି ସେମାନଙ୍କୁ ବି ସେ କହିଦେବା କାହିଁକିନା ଆମର ଦୁଇ ଜଣଙ୍କ କଥାରେ ତ ହେବନି ନା ତ ଗାଁ ଲୋକଙ୍କୁ ବି ଟିକିଏ ଡାକିବା ସେମାନଙ୍କୁ ଡାକିକି ସେଇ ବିଷୟରେ ସେଇ ଖାସ୍ କରି କମିଟି ପିଲାମାନଙ୍କୁ ଟିକିଏ କହିବା ସେମାନେ ଆସିଲେ ତାଙ୍କ ସାଙ୍ଗରେ କଥା ହେବା ସେମାନଙ୍କ ସାଙ୍ଗରେ କଥା ହୋଇକି କହିବା ଯେ ଗୋଟେ ଡେଟ୍ କର ସେଇ ଡେଟ୍ରେ ଆମେ ଗୋଟେ ମିଟିଂ କରିବା ବୋଲି ଆଉ ହଉ ଠିକ୍ ଅଛି ତା'ହେଲେ ରଖୁଛି